ଆମର ଦୁ ଅ ଉଭୟ ପକ୍ଷରେ ଯଦି ଯଦି ଗୋଟେ ଖେଳ ନେଇକି ଖେଳ ଷ୍ଟାର୍ଟ ହେଉଛି ତା'ହେଲେ ଆମେ ଦୃଢ଼ ଭାବରେ କାର୍ଯ୍ୟ ଅନୁଷ୍ଠାନ ନେବାକୁ ପଡ଼ିବ ପୋଲିସ ମାନଙ୍କର ସହାୟତା ନେବାକୁ ପଡ଼ିବ ଏବଂ ଆମ୍ବୁଲାନ୍ସର ସହାୟତା ନେବାକୁ ପଡ଼ିବ କାରଣ ସେମାନେ ଯଦି ମାର୍ପିଟ୍ ଗଣ୍ଡଗୋଳ କରନ୍ତି ତା'ହେଲେ ପୋଲିସର ସହାୟତା ନେବାକୁ ପଡ଼ିଥାଏ ଖଣ୍ଡିଆ ଖାବରା ହେଲେ ଆମ୍ବୁଲେନ୍ସର ଯୋଗେ ସମସ୍ତଙ୍କୁ ଡକା ହେଇଥାଏ ଏବଂ ସେଇଠି ସବୁ ପାନୀୟ ପାନୀୟ ଆଉ କିଛି ମେଡ଼ିସିନ୍ ମଧ୍ୟ ରଖା ହେଇଥାଏ ଆଉ ସମସ୍ତେ ଉଭୟପକ୍ଷରେ ସମସ୍ତେ ସେଇ ଖେଳର ମଜା ନିଅନ୍ତି ଯଦି ଭୁଲ ବୁଝାମଣା ଯୋଗୁଁ ଆଉ ଇଏ ମାର୍ପିଟ୍ ହୋଇଥାଏ ତା'ପରେ ସବୁ ଇଏ ପୋଲିସର ସହାୟତା ନିଆଯାଇ ଥାଏ ଆଉ ଖେଳ ସରିଲେ ଆଉ ସେମାନଙ୍କୁ ପୁରସ୍କାର ବିତରଣ କରାଯାଏ